ଆଜ୍ଞା

ଗଛ ଗଛ ହଉଚି ଏମିତି ଏକ ଜିନିଷ ଯାହାକୁ ଆମେ ଛୋଟବେଳୁ ଯଦି ଯେଉଁଟା ଆମେ ପାଳିଥାଉ କହିବି କହିଲେ ତ୍ରୁଟି ହେବନି କାରଣ ଆମେ ଯେପରି ମନୁଷ୍ୟକୁ ଆଉ ଯେପରି ପଶୁମାନଙ୍କୁ ଗୃହପାଳିତ ପଶୁମାନଙ୍କୁ ଯେପରି ପାଳିଥାଉ ଯଦି ମୁଁ ଗୋଟେ ଗଛକୁ ଛୋଟବେଳୁ ଲଗାଇଥିବି ତ ତାକୁ ମୁଁ ପାଳିଲା ପରିକା ରଖିଥିବି କାରଣ ତାକୁ ବି ମଧ୍ୟ ମୁଁ ପାଳିଛି ଛୋଟବେଳୁ ତା'ର ଯତ୍ନ ନେଉଛିି ତାକୁ ପାଣି ଦେଉଛି ତ ସେ ଯଦି ବଡ଼ ହୋଇକି ଫୁଲ ଫଳ ଦିଏ ତା'ହେଲେ ବୋଧେ ମୋଠୁ ଅଧିକ ଖୁସି କେହି ହେବେନି ମୁଁ ନୁହଁ ଆପଣ ମଧ୍ୟ ଗୋଟେ ଗଛ ଲଗାନ୍ତୁ ଯଦି ଦେଖିବେ ଆପଣ ଛୋଟବେଳୁ ତା ଯତ୍ନ ନେଇକି ବଡ଼ ହୋଇକି ସେ ଫୁଲ ଫଳ ଦେବ ତ ଆପଣ ମଧ୍ୟ ବହୁତ ଖୁସି ହେବେ ଦେଖନ୍ତୁ ଆମେ କଥା ହେବା ଏବେ ମନୁଷ୍ୟମାନଙ୍କ ବିଷୟରେ ଯେପରି ଗୋଟେ ଛୋଟ ଛୁଆଟେ ସେ ଜନ୍ମ ହେଲା ପରେ ବାପା ମା' ବହୁତ ଖୁସି ହୁଅନ୍ତି ସେ ଯେତେବେଳେ ବଡ଼ ହୋଇକି ବଡ଼ ହୋଇକି ବାପା ମା'ଙ୍କ ନାଁ କରିବ ଚାକିରି କରିବ ସମାଜରେ ପ୍ରତିଷ୍ଠିତ ହେବ ତ ସେତେବେଳେ ସମସ୍ତେ ତାକୁ ଭଲପାଆନ୍ତି ସମସ୍ତେ ଆଦର କରନ୍ତି ଆଉ ବାପା ମାଆଙ୍କ ହୃଦୟ ମଧ୍ୟ ବିକଶିତ ହୋଇଥାଏ ସେମାନେ ମଧ୍ୟ ବହୁତ ଗର୍ବର ସହିତ ସମସ୍ତଙ୍କ ସହିତ କଥା ହୁଅନ୍ତି ମାନେ ଗର୍ବିତ ହେଇକି ସେମାନଙ୍କ ଖୁସିରେ ସେମାନେ ବହୁତ ଆନନ୍ଦିତ ହୋଇଥାନ୍ତି ଆଜ୍ଞା ସେହିପରି ମୁଁ ଯଦି ମନେକର ଗୋଟେ ଗଛ ଲଗାଇଥିବି ମୋ ବଗିଚାରେ ମୁଁ ନିଜେ ଗୋଟେ ଗଛ ଲଗାଇଛି ତାକୁ ପାଣି ଦେଇକି ସେ ଧୀରେ ଧୀରେ ବଡ଼ ହୋଇଛି ସେ ଧୀରେ ଧୀରେ ଯେତିକି ଯେତିକି ବଡ଼ ହେବ ମୋ ମନ ଭିତରେ ଉତ୍ସାହ ଓ ଆନନ୍ଦର ସୀମା ରହିବନି କାରଣ ମୁଁ ମଧ୍ୟ ବହୁତ ଭଲପାଏ ଗଛ ଫୁଲ ଫଳ ଏମାନଙ୍କୁ ବହୁତ ଭଲପାଏ ଯେତେବେଳେ ଫୁଲ ଆସିବ ଫଳ ଆସେ ତ ମୁଁ ବି ନିଜେ କହିପାରିବି କି ଆଜ୍ଞା ହଁ ମୁଁ ଗଛ ଲଗାଇଥିଲି ତା'ଦେହରେ ଫୁଲ ଅଛି ଫଳ ହୋଇଛିି ତ ମୁଁ ବହୁତ ଖୁସି ହେବି